ଭାରତରେ ଅନେକ ବ୍ୟବସାୟୀ ଶିଳ୍ପପତି ଏବଂ ନେତା ଅଛନ୍ତି ଯେଉଁମାନେ ପ୍ରଯୁକ୍ତିବିିଦ୍ୟା ଶିକ୍ଷା ମନୋରଞ୍ଜନ ବାଣିଜ୍ୟ ଏବଂ ପରିବହନ ଭଳି କ୍ଷେତ୍ରରେ ଭାରତକୁ ଅନେକ ଉପାୟରେ ପରିବର୍ତ୍ତନ କରିଛନ୍ତି ମୁଁ ଜାଣିବା ମଧ୍ୟରେ ମୋ ସାଙ୍ଗଙ୍କ ବାପା ଶ୍ରୀ ଭେଙ୍କେଟେଶ୍ୱର ରାଓ ଜଣେ ବହୁତ ବୃହତ ବ୍ୟବସାୟୀ ଆଉ ସେ ତାଙ୍କର ବ୍ୟବସାୟରେ ସଫଳତା ଅଗ୍ରଗତି କରିବା ପରଠୁ ସେ ନିଜ ଚତୁର୍ପାଶ୍ୱରେ ବହୁତ ପରିବର୍ତ୍ତନ କରିବାର ଚେଷ୍ଟା କରିଛନ୍ତି ଏବଂ ଏପର୍ଯ୍ୟନ୍ତ କରିଛନ୍ତି ମଧ୍ୟ ସେ ବିଭିନ୍ନ ପିଲାମାନଙ୍କୁ ଶିକ୍ଷାରେ ଖେଳକୁୁଦରେ ଅନ୍ୟ ଅନ୍ୟ ଜାଗାରେ ବହୁତ ସହାୟତା କରିଛନ୍ତି ଏବଂ ବହୁତ ପରିବର୍ତ୍ତନ କରିବାରେ ସେ ସହାୟତା କରିଛନ୍ତି ଆଉ ତାଙ୍କେ ଗୋଟେ ବହୁତ ଭଲ ମଣିଷ ହେଇଥିବାରୁ ତାଙ୍କେ ଏତିକି ଅଗ୍ରଗତି କରିପାରୁଛନ୍ତି ଯାହା ହିସାବରେ